ଭାଇ ରୁମ୍ ଫାଙ୍କା ଅଛି କି ସେଇ ସିଙ୍ଗଲ୍ ବେଡ଼୍ ଲାଟିନ୍ ବାଥରୁମ୍ ବାଲା ଦରକାର ଆଉ କ'ଣ କ'ଣ ସୁବିଧା ଅଛି ରୁମ୍ ପାଇଁ ଆହୁରି କ'ଣ ପଇସା ଦେବା ପାଇଁ ପଡ଼ିବନା ଆଉ ସୁଇମିଂ ପୁଲ୍ ପାଇଁ ଆଉ ପାର୍କିଂ ପାଇଁ କ'ଣ ସୁବିଧା ଅଛିନା ଆଉ କ'ଣ ସୁବିଧା ଅଛି କି କି ଖାଇବା ସବୁ କାଲି କାଲି ଆସିବା ପାଇଁ କାଲି ଆସିକି ରହିବେ ଆଉ ଆଜି ପାଇଁ ବୁଝିବା ପାଇଁ ଆସିଥିଲି ଡକ୍ୟୁମେଣ୍ଟ୍ ତୁମର ଆଜି ଦରକାର ନା କାଲି ଦେଲେ ବି ହେବ ଏକା ଏକା ଆସିବି ହଁ କ'ଣ କ'ଣ ଡକ୍ୟୁମେଣ୍ଟ୍ ଦରକାର ଓରିଜିନାଲ୍ ଦରକାର ନା ଜେରସ୍କ୍ ଦରକାର ସେଠି ଖାଇବା ପାଇଁ କ'ଣ ଦିଆଯିବ ଆଉ କେତେ ଟାଇମ୍ ଦିଆଯିବ ଚାର୍ଜ୍ କେତେ ଲାଗିବ ତିନି ଟାଇମ୍ ଖାଇବା ପାଇଁ ନା ଗୋଟିଏ ପାଇଁ ନା ଦି ଟାଇମ୍ ନା କ'ଣ ସକାଳେ କ'ଣ ଖାଇବା ପାଇଁ ମିଳିବ ଆଚ୍ଛା ଆଚ୍ଛା ଯାହା ଚାହିଁବୁ ତାହା ମିଳିବ ତ ଆଚ୍ଛା ଆଉ ଦ୍ୱିପହର ମିଲ୍ରେ ସାଧା ଉପରେ ନା ମାଛ ମାଂସ ଉପରେ ଆଚ୍ଛା ସାଧାରେ ଅଲଗା ଚାର୍ଜ୍ ନା ସେଇ ପାଞ୍ଚଶହ ଟଙ୍କାରେ ସବୁ ହୋଇଯିବ ଆଚ୍ଛା ଆଉ ମାଛ ମାଂସର କେତେ ଆଚ୍ଛା ହେଉ ତାହାଲେ କାଲି ଡକ୍ୟୁମେଣ୍ଟ୍ ଦେଲେ ତାହାଲେ ତ ହୋଇଯିବ ନା ଆଉ କ'ଣ ଦରକାର ଖାଲି ଆଧାର କାର୍ଡ଼୍ ତ ଆଚ୍ଛା ଆଉ ଆଡ଼୍ଭାନ୍ସ କିଛି ଦେଇ ତେ ହେବ ନା କାଲି ଆସିଲେ ହୋଇଯିବ ହଁ ତାହାଲେ ଫୋନ୍ ପେ ହେବନା ହଉ ତାହାଲେ ଫୋନ୍ ପେ କରି ଦେଉଛି